ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ପର୍ବଗୁଡ଼ିକ ହେଲା ହୋଲି ଏବଂ ଦୀପାବଳି ଆଉ ଦୀପାବଳୀରେ ଆମର ବାଣ ଫୁଟାହୁଏ ଦୀପାବଳି ଗୋଟିଏ ଆଲୋକର ପର୍ବ ସେଇଥିରେ ପିତୃପୁରୁଷମାନଙ୍କୁ ପିଣ୍ଡଦାନ କରାଯାଏ ଏବଂ ବାଣ ଫୁଟାଯାଏ ମଧ୍ୟ ବିଭିନ୍ନ ପ୍ରକାର ଯିଏ ଯେମିତି ଖୁସିବାସିରେ ପିଠାପଣା କରନ୍ତି ଆଉ ଯେମିତି ଆମର ହେଲା ହୋଲିରେ ଆମେ ଯେମିତି ହୋଲି ଗୋଟିଏ ହେଉଛି ରଙ୍ଗର ଉତ୍ସବ ସେଥିରେ ଆମେ ଭାଇଚାରାର ଭାଇଚାରା ପର୍ବ ସେ ଗୋଟିଏ ସେଥିରେ ଆମେ ହିନ୍ଦୁ ମୁସଲିମ ସମସ୍ତେ ଆମେ ଭାଇ ଭାଇର ସମ୍ପର୍କ ନେଇକି ରାଗରୋଷ ଭୁଲିକି ହୋଲି ପର୍ବ ପାଳନ କରିଥାଉ ଆଉ ରଜ ସଂକ୍ରାନ୍ତି ହେଲା ଯେମିତି ଆମେ ରଜରେ ବିଭିନ୍ନ ପ୍ରକାର ପିଲାମାନେ ଖୁସିବାସିରେ ଡ୍ରେସ୍ପତ୍ର ପିନ୍ଧିଥାଆନ୍ତି ଆଉ ପିଠାପଣା ମଧ୍ୟ ବିଭିନ୍ନ ପ୍ରକାର ପିଠାପଣା ମଧ୍ୟ କରିଥାନ୍ତି ଆଉ ଚାରିଆଡ଼େ ବୁଲାବୁଲି ମଧ୍ୟ ଆମେ କରିଥାଉ ସବୁ ଖୁସିର ପର୍ବ ଖୋର୍ଦ୍ଧା ଜିଲ୍ଲାରେ ଏହି ସବୁକୁ ପାଳନ କରାଯାଏ ଭୁବନେଶ୍ୱରର ଲୋକ ମହୋତ୍ସବ ହେଲା ଗୋଟିଏ ମହୋତ୍ସବ ପର୍ବ ସେଥିରେ ବିଭିନ୍ନ ପ୍ରକାର ବାହାର ଦେଶର ଲୋକମାନେ ଆସନ୍ତି ଆଉ ସେଥିରେ ସେହି ମହୋତ୍ସବରେ ବିଭିନ୍ନ ପ୍ରକାର ଷ୍ଟଲ୍ ପଡ଼ିଥାଏ ଦୋକାନ ବଜାର ପଡ଼ିଥାଏ ଯେମିତିକି ଘରକରଣା ଜିନିଷ ଆଉ ହେଲା ଖେଳଣା ଡ୍ରେସ୍ପତ୍ର ବିଭିନ୍ନ ପ୍ରକାର ଜିନିଷ ଯାହା ମନକୁ ଯାହା ଆସିଲା ସେ ସେଇଟା କିଣିକି ନେଇକି ବୁଲନ୍ତି ମନ ଉପଭୋଗ କରନ୍ତି ଆଉ ଜିନିଷପତ୍ର କିଣିକି ନେଇକି ଯାଆନ୍ତି ଛୋଟ ପିଲାମାନଙ୍କର ମଧ୍ୟ ନାଚ ଗୀତ ସଙ୍ଗୀତ ଯାହାର ଯେଉଁଥିରେ କଳା ଥାଏ ସେଗୁଡ଼ିକ ମଧ୍ୟ ସେଥିରେ ଲୋକମାନଙ୍କୁ ଦେଖାଯାଏ